ଏହି ପରିବହନ ଜନିତ ଅସୁବିଧା ଗୁଡ଼ିକୁ ହ୍ରାସ କରିବା ପାଇଁ ମୁଁ ନିୟମିତ ସିଟ୍ ବେଲ୍ଟ ଲଗାଇ ଯାଇଥାଏ ହେଲମେଟ୍ ପିନ୍ଧି ଯାଇଥାଏ ଆଉ ଯାତ୍ରା କଲା ସମୟରେ ମୋ ନିଜର ଡ୍ରାଇଭିଂ ଲାଇସେନ୍ସ ରଖିଥାଏ ଏବଂ ଟ୍ରାଫିକ ନିୟମ ମାନି ରାସ୍ତାର ବାମ ପଟେ ଯାଇଥାଏ ଏବଂ ଠିକ୍ସେ ଯାଇ ସୁରକ୍ଷିତ ହିସାବରେ ନିଜର ଲକ୍ଷ ସ୍ଥଳକୁ ପହଞ୍ଚିବା ପାଇଁ ଚେଷ୍ଟା କରିଥାଏ